ଆମ ଗାଁରେ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଗୋଟିଏ ପ୍ରକାଶ କରନ୍ତି ସବୁ ପିଲାମାନେ ଏକାଠି ବସି ମ୍ୟାଚ୍ ଟୁର୍ଣ୍ଣାମେଣ୍ଟ ଖେଲିବା ପାଇଁ କହନ୍ତି ସମସ୍ତ ଗାଁକୁ ମଧ୍ୟ କୁହନ୍ତି ଟୁର୍ଣ୍ଣାମେଣ୍ଟ ଖେଲିବା ପାଇଁ କଥାବାର୍ତ୍ତା କରି ସେମାନେ ବହୁତ ଭଲ ଭାବରେ ଖେଳନ୍ତି ଯାହାକି ଟିମ୍ କରନ୍ତି ଆଉ ଖେଳନ୍ତି ସେମାନେ ବଡ଼ ବଡ଼ ରାଜନୈତିକ ମାନଙ୍କୁ ବି ଡାକନ୍ତି ଯାହାକି ଆଉ ଆଉ ଅଧିରାଜ ପାଣିଗ୍ରାହୀ ସରପଞ୍ଚକୁ ବି ଡାକନ୍ତି ସେମାନେ ମଧ୍ୟ ବି କିଛି ପଇସା ଦିଅନ୍ତି ଖେଳିବା ପାଇଁ ଖେଲି ବହୁତ ଭଲ ଭାବରେ ବା ଉତ୍ସବରେ ଖେଳନ୍ତି ଖେଳିବାରେ ତ ହାର ଥାଇ ହିଁ ସେମାନେ ଖେଳି ଖେଳି ଯେଉଁ ପାର୍ଟି ଜିତେ ତା' ପାର୍ଟିକୁ ମଧ୍ୟ ପ୍ରାଇଜ୍ ଦେଇଥାନ୍ତି ପ୍ରାଇଜ୍ ଦେଇ ସାରିଲା ପରେ ସେମାନେ ଗୋଟିଏ ଆମ ଦେଶର ଆମ ଦେଶର ନ୍ୟାସନାଲ୍ ଫ୍ଲକ୍ ମଧ୍ୟ କରନ୍ତି ଯେମିତି ଜନଗଣ ମନ ଅଧୀ ନାଏକ ଜୟ ହେ ସେମିତି କହନ୍ତି ଆଉ ସେମାନଙ୍କୁ ପ୍ରାଇଜ୍ ଦେଇ ଯାହା ଘରକୁ ସେ ଚାଲିଯାଆନ୍ତି ବହୁତ ଭଲ ଭାବରେ ଖେଳନ୍ତି